ଆମର ଯେଉଁ ଚାଷୀ ଲୋକମାନେ ବର୍ଷା ଟାଇମ ବର୍ଷା ଟାଇମରେ ପାଣି ସିନା ବର୍ଷା ଦ୍ୱାରା ପାଣିରେ ବିଲ ପାଣି ଗଲା ବାହାରି କିନ୍ତୁ ଯେତେବେଳେ ବର୍ଷା ହେଉନି ପାଣି ମାଟି ଆମର ଶୁଖିକି ପୂରା ଫାଟିଯାଉଛି ତ ସେ ଯେଉଁ ପାଣିକୁ ସେମାନେ ଜମା ରଖିଥାନ୍ତି ଚାଷୀ ଭାଇ ଯେଉଁ ପାଣିଟା ଜମା ରଖିଥାଏ ସେତେବେଳେ ସେ ପାଣିକୁ ସେ ବ୍ୟବହାର କରେ ତାପରେ ସେ ଏହି ପାଣିର ଅଭାବ କିମ୍ବା ପାଣି ଯଦି ଅଧିକ ହେଇଗଲା ତାହେଲେ ଫସଲରେ ରୋଗ ପୋକ ଲାଗିଲେ ରୋଗ ପୋକ ଯେଉଁ ଲାଗୁଛନ୍ତି ସେମାନେ ଯେଉଁ ଔଷଧ ମାନେ ଆସୁଛି ଆମ ପାଖରେ ପହଞ୍ଚୁଛି ସେ ଔଷଧ ଯଦି ସିଞ୍ଚନ କରୁଛନ୍ତି କିଛିଟା ଗଛ ବଞ୍ଚୁଛି କିଛି ଗଛ ବି ମରି ଯାଉଛି ଅଧିକ ପାୱାରଫୁଲ ଔଷଧ ଯଦି ଦିଆ ହୁଅନ୍ତା ତାହେଲେ ଭଲ ହୁଅନ୍ତା କିନ୍ତୁ ଅଧିକ ଔଷଧ କୁ ପଇସା ଚାଷୀ ଭାଇ ପାଖରେ ସେତିକି ମିଳୁନି ତେଣୁ ସେ ଦେଇପାରୁନି